ନିଜ ବଗିଚାର ରକ୍ଷଣ ବେକ୍ଷଣ କରିବା ପାଇଁ ଆମ୍ଭେ ସାଧାରଣତଃ ବାଡ଼ ବୁଝିଥାଉ କାରଣ ନିକଟସ୍ଥ ଗାଈ ଓ ବିଭିନ୍ନ ପଶୁମାନେ ଏହି ବଗିଚା ମଧ୍ୟକୁ ଆସି ଫସଲ ଗୁଡ଼ିକୁ ନଷ୍ଟ କରିଦେଇଥାନ୍ତି ଏବଂ ଉନ୍ନତମାନର ଫସଲ ପାଇଁ ସାଧାରଣତଃ ବିଭିନ୍ନ ପ୍ରକାରର କୀଟନାଶକ ଔଷଧୀୟ ମଧ୍ୟ ପଡ଼ିଥାଏ ଯାହା ମଶା ପୋକ ବିଭିନ୍ନ ଜୀବଜନ୍ତୁଙ୍କୁ ମଧ୍ୟ ଏଠାରୁ ଦୂରାଇ ଥାଏ ଏବଂ କୀଟନାଶକ ଔଷଧ ଦ୍ୱାରା ପୋକ ମଶା ଇତ୍ୟାଦି ବଗିଚାରେ ଆସିନଥାନ୍ତି ଯାହା ଫଳରେ ଉନ୍ନତମାନର ଫସଲ ହୋଇଥାଏ